ହଁ କୁଆଡ଼େ ଗଲ ଛୁଆ ମୋତେ ଗୋଟେ ସିଟ୍ ଦିଅ ମୁଁ ଏଇଠି ଛିଡ଼ା ହେଇଛି ନା ନା ମୁଁ ସେ ପଛ ସିଟ୍କୁ ମୁଁ ଯାଇପାରିମିନି ମୋତେ ଗୋଟେ ଭଲ ସିଟ୍ ଦେଖିକି ଦିଅ ନା ମୋତେ ଟିକିଏ ବାନ୍ତି ହୁଏନା ତା'ପରେ ମୁଁ ବି ଠିଆ ହେଇପାରେନି ଜମା ଆଉ ମୋତେ ଗୋଟେ ଭଲ ସିଟ୍ ଝରକା କଡ଼ ଦେଖିକି ଗୋଟେ ସିଟ୍ ଗୋଟେ ଦିଅ ମୁଁ ଏଇ ଆଗ ସ୍ଟପେଜ୍ ପର୍ଯ୍ୟନ୍ତ କିସ ମୁଁ ଠିଆ ହେଇ ଥିମିନା ଆଉ ମୋ ଦେହ ବି ଟିକିଏ ଭଲ ନାହିଁ ଟିକିଏ ବସିବା ପାଇଁ ଗୋଟେ ଜାଗା ନିହାତି ଦରକାର ଗୋଟେ ଦିଅ ଗୋଟେ ସିଟ୍ ନା ନା ମୁଁ ସେଠିକି ଯାଇପାରିବିନି ସେଠି ମୋତେ ଭଲ ଲାଗିବନି ମୁଁ ତୁମ ବସରେ ସବୁଦିନ ଯାଉଛୁ ଗୋଟେ ସିଟ୍ ମୋତେ ଯୋଗାଡ଼ କରିକି ଦେଇପାରୁନ ନା ନା ସେ ଡ୍ରାଇଭର ପାଖରେ ବସି ହେବନି କି ହେଉଛୁ ପଛ ଆଡ଼କୁ ଯାଇ ହେବନି ସେ ପଛ ଆଡ଼େ ବଡ଼ ହେଉଛୁ ଯେଉଁ ଉଠାପକା ହେବ ଯାଇ ହେବନି ଆଉ ତୁମେ ସିଟ୍ ଗୋଟେ ଦିଅ ମୁଁ ଗୋଟେ ଭଲ ସିଟ୍ ପାଇବି ବୋଲି କି ମୁଁ ଆଗରୁ ଟିକେଟ୍ କାଟିକି ପଇସା ଦେଇକରି ମୁଁ ଟିକେଟ୍ କାଟିଛି ଆଉ ତୁମେ ଆଉ କାହାକୁ ସେ ସିଟ୍ଟା ଦେଇ ଦେଉଛ ଯେ ଲୋକ ମୋ ସିଟ୍ଟାରେ ବସିଛି ତାକୁ ଉଠେଇକି ମୋତେ ଆଉ ଗୋଟେ ସିଟ୍ ଦିଅ ମୁଁ ପରା କାଲିଠୁ ପରା ତୁମକୁ ମୁଁ କହିଛି ତୁମେ ମୋତେ କହିଲ ନା ଯେ ସେ ସିଟ୍ଟା ଫାଙ୍କା ରହିବ ଆସିକରି ବସିବ ମୁଁ ଏଇଠି ବସରେ ଚଢ଼ିଲା ବେଳକୁ ଦେଖିଲା ବେଳକୁ ତୁମେ ଆଉ କାହାକୁ ବସେଇ ଦେଇଛ ନା ତୁମେ ସେଇ ପିଲା ତ ତୁମେ ତୁମରି ସାଙ୍ଗରେ ମୁଁ କଥା ହେଇଛି ତୁମେ କହିଲ ସିଟ୍ ଫାଙ୍କା ରହିବ ବୋଲି କି ଆଉ ଏଇନେ ଦେଖିଲା ବେଳକୁ ମୋତେ ପଛକୁ ପଠଉଛ ଡ୍ରାଇଭର ପାଖକୁ ପଠଉଛ ସେ ଡ୍ରାଇଭର ମୋତେ ଫେରେ କହିବ ଏଇଠୁ ଉଠିକି ପଳା ତୁମ ସେ ମାଲିକ କୁ ସାଙ୍ଗରେ ମୋତେ କଥା କରାଅ ଆଉ ସିଏ ମୁଁ ସବୁଦିନ ଯାଏ ଏଇ ବସର ମୋତେ ବି ଗୋଟେ ଭଲ ସିଟ୍ ମିଳେ ଆଉ ତୁମେ ଦେଖିଲା ବେଳକୁ ମୋତେ ଗୋଟେ ଭଲ ସିଟ୍ ବି ଦେଇପାରୁନ ଆଗୁଆ ପଇସା ନେଇ ଯାଉଛ ତୁମେ ସେମିତି ହେନେ ବସରେ ଲୋକ ଚଢ଼େଇକରି ତା'ପରେ ପଇସା ନେବ ଆଗୁଆ ଟିକେଟ୍ ବ୍ୟବସ୍ଥା କରୁଛ କିସ ନାଇକି ତୁମେ ହେନେ ଆସ କିଛି ସୁବିଧା ଗୋଟେ କର ଯେ ଲୋକ ବସିଛି ତାକୁ ଆଉ ଗୋଟେ ସିଟ୍ ଦିଅ ତା'ପରେ ମୋତେ ସେ ଜାଗାଟା ଦିଅ ଜମା ମୁଁ ସେ ପଛକୁ ଯାଇପାରିବିନି କି ସେ ଆଗକୁ ବି ଯାଇ ପାରିବିନି ମୋତେ ମୋ ଜାଗାଟା ହିଁ ମୋର ଦରକାର ମୁଁ ଯେ ସିଟ୍ର ପଇସା ଦେଇଛି ମୋତେ ସେଇ ସିଟ୍ଟା ହିଁ ଦରକାର ମୁଁ ସେଇ ସିଟ୍ରେ ହିଁ ବସିମି ହେଉ ହେଉ ତାହେନେ ଠିକ ଅଛି ଆଗ ସ୍ଟପେଜରେ ମୋତେ ସିଟ୍ ଦେବ ତ ହେଉ ତେବେ ହେଉ